ଜୀବନରେ କଳା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ କାହିଁକି କଳା ଦ୍ୱାରା ଅନେକ ଗୁଡ଼ିଏ ଜିନିଷ ମଧ୍ୟ ସାଧିତ ହୋଇଥାଏ ତେଣୁ ଆମ ଓଡ଼ିଶାରେ ଅନେକ ଗୁଡ଼ିଏ କଳାକାର ଅଛନ୍ତି ଯେପରି ଚିତ୍ରକାର ସେହିପରି ଅନେକ ଗୁଡ଼ିଏ କଳାକାର ମଧ୍ୟ ଅଛନ୍ତି ଯେଉଁମାନେ ଓଡ଼ିଆ ସାହିତ୍ୟରେ ଅନେକ ଗୁଡ଼ିଏ ନାମ ମଧ୍ୟ କମାଇଛନ୍ତି ତ ସେହିପରି ଆମର ଓଡ଼ିଆ ଭାଷା ବା ଆମର ଯେଉଁ ଓଡ଼ିଶାରେ ଯୋଉ କଳା ଅଛି କଳା ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆମ ମଧ୍ୟରେ ଯଦି କଳା ଅଛି ତ କୌଣସି ଜିନିଷ ଆମକୁ ଠକି ପାରିବ ନାହିଁ ଏବଂ କଳାଦ୍ୱାରା ଅନେକ ଅର୍ଥ ମଧ୍ୟ ଆମେ ଉପାର୍ଜନ କରିପାରିବା ଏବଂ ଅନେକ ଗୁଡ଼ିକୁ ସାହାଯ୍ୟ ମଧ୍ୟ କରିପାରିବା ତେଣୁ କଳାକୁ ଅନେକ ପ୍ରାଧାନ୍ୟ ଦେବା ଦରକାର